ଆମ ଆଖ ପାଖ ଆମ ଆଖପାଖ ଛକ ରେ ଏ ଟି ଏମ ଅଛି ହେଲେ ସେ ସେଗୁଡ଼ିକ ଏଟିଏମରେ ସବୁବେଳେ ପଇସା ଜମା ହେଇ ର ରହୁନି ଆମେ ସେଥିପାଇଁ ପଇସା ଉଠେଇବା ପାଇଁ ଗଲେ ଅସୁବିଧା ହଉଛି ଆମ ମୁଁ ଆଜି ପଇସା ଉଠେଇବା ପାଇଁ ଏଟିଏମକୁ ଯାଇଥିଲି ଦଶହଜାର ଟଙ୍କା କିନ୍ତୁ ସେଇଠି ପଇସା ନଥିଲା ସେଥିପାଇଁ ମୁଁ ବ୍ୟାଙ୍କ ପର୍ଯ୍ୟନ୍ତ ଗଲି ବ୍ୟାଙ୍କରେ ଯାଇକି ଲାଇନ ହେଇକି ଠିଆ ହେଇକି ରହିବା ପାଇଁ ପଡ଼ୁଛି ପଇସା ଉଠେଇବା ପାଇଁ ବେଳେବେଳେ ବି ପଇସା ଉଠେଇବା ପାଇଁ ଗୋଟେ ଦିନ ଠିଆ ହବା ପାଇଁ ପଡ଼ୁଛି ହେଲେ ବି ଉଠେଇ ତ ପାରୁନୁ ଦୟାକରି ଯଦି ଆମ ଛକ ରେ ଏଟିଏମର ସୁବିଧା କରନ୍ତେ ତାହେଲେ ଆମେ ଟିକେ ଖୁସି ହୁଅନ୍ତୁ